କ'ଣ କିରେ ଓ କ'ଣ ଦେଖାସାକ୍ଷାତ ନାହିଁ ତୁ କ'ଣ ତୋ କଥା କ'ଣ ତୋ ଓ ପିଅନ୍ ଭାଇ ପିଅନ୍ ହେଇଛୁ ତୁ ଦେହ ଖରାପ ନଥିଲା ଏଇଠି ପିଲାଙ୍କ କଥା କିଏ ବୁଝିବ ଏଇଠି ଦେହ ଖରାପ ଥିଲା ଦେହ ଖରାପ ଥିଲା ତୁ ଆଗୁଆ ଏଠି ଲିଭ୍ ଛୁଟି ପକାଇକି ଗଲନି ତୁମେ ତୁମେ କ'ଣ ମନ ଇଛା ଘରେ ର ତୁମେ କ'ଣ ମନ ଇଛା ଘରେ ରହି ଯାଉଛ ତୁମର କ'ଣ ଏଇଠି ତ ଜଣାଇବା ଦରକାର ନା ଆମେ କେମିତି ଜାଣିବୁ ତୁମର ଦେହ ଖରାପ ହେଇଛି କି କ'ଣ ହେଇଛି ତୁମେ ତଥାପି ମାନେ କ'ଣ ତୁମେ ଜରୁରୀ ଭାବୁନ କି ଜଣାଇବାଟା ଯେ ସାରଙ୍କୁ ଜଣାଇବାଟା ଜରୁରୀ ଭାବୁନ କି ଯଦି ଭାବୁଛ ଜରୁରୀ ବୋଲି ତା'ହେଲେ କାହିଁକି ଜଣାଇଲନି କାହିଁକି ତୁମେ କ'ଣ ଆଗକୁ କହିବ ମୁଁ ଯେ ଏଠି ଯେଉଁ କାମଟା ଆପଣଙ୍କ କାମଟା କ'ଣ ମୁଁ କରିବି କି ଏଇଠି ଏଇଠି ଯେଉଁ ଛୁଆଙ୍କର ବେଲ୍ ବାଜିବ ଆଉ ଯେଉଁ ପାଣି ଭର୍ତ୍ତି କରାଯିବ ମୋର ଯେଉଁ ଫାଇଲ୍ ପତ୍ର ସବୁ ଏସବୁ କାମ କିଏ କରିବ କ'ଣ ଏଇଥର ଭୁଲ ହେଇଛି କ'ଣ ବାରମ୍ବାର ତୁମେ ଭୁଲ କରୁଛ ଆଗାଥର ଏମିତି ତୁମେ କଲ ପୁଣି ଏଇଥର ଭୁଲ ହେଇ ଯାଇଛି ତୁମେ କ'ଣ ତୁମର ଏସବୁ କଥା କ'ଣ ମୁଁ କିଛି ବୁଝି ପାରୁନି ତୁମକୁ ମୁଁ ଆଗଥର ମୁଁ ଏକ୍ସକିଉଜ୍ କରିଦେଲି ଆଉ ତୁମେ ଗୋଟେ ଗ ଗରିବ ସ୍ତ୍ରୀ ଲୋକ ବୋଲି ଭାବିକି ମୁଁ ତୁମକୁ ଏକ୍ସକିଉଜ୍ କରୁଛି ତୁମେ କ'ଣ କରୁଛ ନା ତୁମେ ବାରମ୍ବାର ମୁଁ ସେଦିନ ଦେଖିଲି ତୁମେ ସେ ମାର୍କେଟରେ ବୁଲୁଥିଲ ସେଠି ତୁମେ ବର୍ତ୍ତମାନ ମୋତେ କହୁଛ ମୋ ଦେହ ଖରାପ ହେଇଛି କ'ଣ ଚାଲିଛି କ'ଣ ଏ ସବୁ ତୁମର ଏଇଟା ସବୁ ଏ ମିଛ ବାହାନା ଏଇଠି ଚାଲିବନି ତୁମେ ସ୍କୁଲର ଆସିବ ତୁମ କାମ ତୁମକୁ ଦିଆ ହେଉଛି ଗଭର୍ଣ୍ଣମେଣ୍ଟ୍ ତୁମକୁ ପଇସା ଦେଉଛି ମୁଁ ଯଦି ମୋତେ ଗଭର୍ଣ୍ଣମେଣ୍ଟ୍ ପଇସା ଦେଉଛି ମୁଁ ଯଦି ସ୍କୁଲ ନ ଆସିବିନି ପାଠ ପଢାଇବିନି ପିଲାଙ୍କୁ ତ କେମିତି ହେବ ତୁମେ ମୋତେ ମିଛ ବାହାନା ମାରି ଦେଉଛ ତୁମକୁ ସେଦିନ ମୁଁ ମାର୍କେଟରେ ଦେଖିଲି ସ୍କୁଲ୍ ସାରିକି ଗଲା ବେଳକୁ ତୁମେ ବର୍ତ୍ତମାନ ମୋତେ କହୁଛ ମୁଁ ଦେହ ଖରାପ ଥିଲା ସାର୍ କିଛି ଜଣାଇବାର ନାହିଁ ଆଗଥର ସେମିତି ପାଞ୍ଚଦିନ ଛୁଟିରେ ରହିଲ ବର୍ତ୍ତମାନ ଏ ପିଲାଙ୍କ କାମ କେମିତି ହେବ ତୁମେ ବର୍ତ୍ତମାନ କୁହ ତୁମେ ଛୁଟିରୁ ଗଲା ପରେ କରିଦେବ କ'ଣ ତୁମେ ତ ମୋ ସାମ୍ନାରେ ଛିଡ଼ା ହେଇଛ ପୁଣି ଛୁଟିରୁ ଗଲା ପରେ କ'ଣ କରିଦେବ କ'ଣ ତୁମ ଛୁଟିରୁ ଗଲା ପରେ କରିଦେବି ତୁମର ଏଇଥର ଯେଉଁ ଏହିଥର ଯେଉଁ ଛୁଟିଟା ନେଇଛ ଏଇଥର ତା'ର ତୁମର କଟାଯିବ ଛୁଟି ଆଗଥର ମୁଁ ତୁମକୁ ଛାଡ଼ି ଦେଇଥିଲି ତୁମେ ସବୁବେଳେ କହି ଦେଉଛ ସାର୍ କାଟନ୍ତୁନି କାଟନ୍ତୁନି ଏଇଥର ଯେଉଁ ତୁମେ ଛୁଟିଟା ନେଇଛ ଏଥି ବାବଦକୁ ତୁମକୁ କଟାଯିବ ଛୁଟି ଆଉ ତୁମକୁ ଆଉ ତୁମକୁ ରିଲାକ୍ସେସନ୍ ନାହିଁ ଏଇଠି ତୁମେ ସେଇଠି ମିଛ କଥା କହିକି କ'ଣ କାଟନ୍ତୁନି ନା ସାର୍ ଆପଣ ମିଛ କଥା କହିକି ନାଁ ନାଁ ସେମିତି ହେଇ ପାରିବନି ଏଇଠି ତୁମେ ଯେଉଁ ଦୁଇଦିନ ଆବସେନ୍ସ୍ ରହିଲ ମୁଁ ଗୋଟେ ବାହାରୁ ଗୋଟେ ସେ ପିଲାକୁ ଆଣିକି କାମ କରା କରାଇଲି ସବୁ ସେସବୁ ଝାଡ଼ୁ ମରା କାମ ଏଠି ସବୁ ଯେଉଁ ଫାଇଲ୍ ପତ୍ର କାମ ସେଗୁଡ଼ା ସବୁ କିଏ କରିବ ସେଗୁଡ଼ା ସବୁ କିଛି କିଛି କିଛି କିଛି କମ୍ପରମାଇଜ୍ ହେବ ନାଇଁ ତୁମର ତୁମର କିଛି କମ୍ପରମାଇଜ୍ ହେବନି ଏଥର ଏ ଛୁଟି କାଟା ଯିବ ଏବଂ ତୁମର ଏଥର ଆଉ ଗୋଟେ ନୋଟିସ୍ ଦିଆଗଲା ତୁମକୁ ଯେ ତୁମେ ନ କହିକି ଯଦି ଏଥରକ ନ କହିକି ଯଦି ଏଇଥରକା ଯଦି ଛୁଟି ନେଲ ତା'ହେଲେ ତୁମକୁ ନେକ୍ସଟ୍ ଟାଇମ୍ ଟର୍ମିନେଟ୍ କରିବା ପାଇଁ ବି ଆମକୁ ପଡ଼ିବ ତୁମକୁ ଚାକିରିରୁ ମଧ୍ୟ ବାହାର କରାଯିବ କାରଣ ଏ ନା ଏମିତି ଚଳିବ ତୁମେ ଏମିତି କହିକିରି ତୁମେ ସେଦିନ ମାର୍କେଟରେ ବୁଲୁଥିଲ ମୁଁ ଦେଖିଛି ତୁମେ ବର୍ତ୍ତମାନ ମୋତେ ସ୍କୁଲ୍ ଆସିଲା ପରେ ମୋତେ କହୁଛ ଯେ ସାର୍ ମୁଁ ଦେହ ଖରାପ ଥିଲା ଏମିତି କଲେ ଏହି ପିଲାମାନଙ୍କ କଥା କିଏ ବୁଝିବ ତୁମକୁ ଯେଉଁ ଗଭର୍ଣ୍ଣମେଣ୍ଟ୍ ପଇସା ଦେଉଛି ଏହି ଯେଉଁ ପିଲାମାନଙ୍କ କଥା ବୁଝିବା ପାଇଁ ପିଲାମାନଙ୍କର ସବୁ କାମ ସବୁ କରିବା ପାଇଁ ଆଉ ସେସବୁ କଥା କିଏ ବୁଝିବ କ'ଣ ହଉ ସାର୍ ହଉ ସାର୍ ସେତେବେଳୁ ହେଲା କହି ଚାଲିଛ ହଉ ସାର୍ ହଉ ସାର୍ ତୁମେ ତ ଆଗକୁ କହିବି ଏଇଟାକୁ ଛଅଥର ତୁମର ହେଇଗଲା ଆଗକୁ ହେବନି ଆଗକୁ ହେବନି କହିକି କ'ଣ ଆଜ୍ଞା ଖାଲି ବୁଝୁଛନା ଆଜ୍ଞା ଏଇଠି ଆଜ୍ଞା କହିକି ଚାଲି ଆସୁଛ ପନ୍ଦରଦିନ ମାସ ଯାଇନି ପୁଣି ସେହିକାମ କରୁଛ କ'ଣ ପୁଣି କହିଲ ଆଜ୍ଞା ସାର୍ କଥା କିଛି ବୁଝୁଛ ନା ନାଇଁ ତୁମେ କ'ଣ ବୁଝିଲ ତୁମେ ପରଠୁ କହିବି ମାନେ ଆପଣ ଖାଲି ଖାଲି ଛୁଟି ନେବ ନା ସେମିତି ହେଇ ପାରିବନି ତ ଆଣିକି ସେ ଯଦି ତୁମର ସେ ଦେହ ଖରାପ ଥିଲା ତୁମର ମେଡ଼ିକାଲ୍ ରିପୋର୍ଟ ଆଉ ସବୁ ଆଣିକି ସ୍କୁଲରେ ସବ୍ମିଟ୍ କରିବ ତା'ପରେ ତୁମର ଏଇ ଛୁଟି ଏଇଥରକ ପାଇଁ ତୁମକୁ ମାଫ କରାଗଲା ଆଉ ତା ପରଠୁ ଯଦି ହେଲା ସେଇସବୁ ଇଏ ତା'ହେଲେ ତୁମକୁ ପ୍ରତି ତୀବ୍ର କାର୍ଯ୍ୟ ଅନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ